କୁଆଡେ ଯିବ ବିରଜା ମନ୍ଦିର ଆଖଣ୍ଡଳମଣି ଆଖଣ୍ଡଳମଣି ବିରଜା ମନ୍ଦିର ବିରଜା ତାଡ଼େଶ୍ଵର ଏଇଟା ତେଲ ରେଟ୍ ବଢ଼ିବା ପାଇଁ ବହୁତ ଜାଗା ବୁଲିବାକୁ ଗଲ ମାନେ ଆଢ଼େଇ ହଜାର ଟଙ୍କା ପଡ଼ିବ ଯାହା ହେଲେ ଶହେ ଦୁଇ ଶହ କାଟିବ ଆଉ କ'ଣ ଏତେ କାଟିବ ତେଲ ରେଟ୍ ଏବେ ବଢ଼ିଛି ଦିଇ ଦୁଇ ହଜାର ହେଲେ ଦିଅ ଏକୋଇଶଶହ ଦେବ ନୂଆ ରେଟ୍ ତ ତେଲ ରେଟ୍ ଯାହା ବଢ଼ୁଛି କ'ଣ ତାକୁ କ'ଣ କରିବ

ନା ନା ଅଠରଶହ ନେଇ ହେବ ନାହିଁ ଅଠର ଶହ ଦିଅ ସେଇ ଦୁଇ ହଜାର ଦୁଇ ହଜାର ଦେବ ଆଉ କେତେ ଜଣ ଯିବ ତୁମେ ଏ କେତେ ଜଣ ଯିବ କେବେ କେବେ ଆସିବ ତ କେବେ କହୁଛ ଯିବ ବାତ୍ୟା ହେଉଛି ବର୍ଷା ହେଉଛି ବାତ୍ୟା ବର୍ଷା ଯାଉ ହଁ ଏଇ ବର୍ଷା ପବନ ଯାଉ ଏବେ ଆଖଣ୍ଡଳମଣି ଆଡ଼େ ତ ବହୁତ ଏଇନା ତ ପବନ ବାତ୍ୟା ଭଦ୍ରକ ଜିଲ୍ଲା ଏବେ ଇଆଡ଼େ ହଁ ବର୍ଷା ହବାର ବାତ୍ୟା ହେଉଛି କେମିତି ଯିବ ମାନେ ଏଇନା ଯାଇହେବନି ଆଉ ସେ ଦୁଇ ହଜାରରୁ କମାଇହେବନ